କ'ଣ କିରେ ମୁଁଆମାଳିଆ କ'ଣ କିରେ ମୁଁଆମାଳିଆ କୁଆଡ଼େ ଯାଉଛୁ କି ମାଛ ଆଣିବୁ ଆଜି ଆମର ତ ଆଜି ଆମର ଘରଣୀ କହିଛନ୍ତି ଟିକେ ପୋହଳା ମାଛ ଆଣିବା ପାଇଁ ଆଉ ସେଇଥିପାଇଁ ଯାଉଛି ଆଉ ମାଛ ଫାଛ ରେଟ୍ ଯାହା ହେଲାଣି ଆଉ ସେ ରେଟରେ ତ ମାଛ କିଣିକି ଖାଇ ହେବନି ଆଉ ତୁମର ଧନୀ ଲୋକ ମାଗୁର ମାଛ ସାତଶହ ଆଠଶହ ଟଙ୍କା କିଲୋ ହେଲାଣି ତୁମେ ତା'କୁ ନେଇକି ଯାଉଛ ଖାଇବା ପାଇଁ ଆଉ କ'ଣ ତୁମେ ପଇସା ପତ୍ର ବୋଧେ ଉପୁରି କିଛି ହେଉଛି ତୁମର ଆଉ ନା ଆମ ଭଳିଆ ଲୋକ କ'ଣ ଆଉ ମାଗୁର ଖାଇ ପାରିବ ନା ଆମର ସେହି ପୋହଳାରେ ଜୀବନ ଯିବ ସେ ଯେଉଁ ଆସୁଛି ପୋହଳା ଅଧେ ପୋହଳା ମାଛ ଆମର ଆଜି କ'ଣ କରିବେ ସେ ଘରଣୀ ଗଲେ ଦେଖିବେ ସେ କ'ଣ ଆମ୍ବୁଲ ଫାମ୍ବୁଲ ଦେଇକି କରିବେ ଆଉ କ'ଣ କରିବେ ଆଉ ତୁମର ମାଗୁର ମାଛ କ'ଣ ହେବ ତୁମର କ'ଣ ଆଜି ଗେଷ୍ଟ୍ ଫେଷ୍ଟ୍ ଆସୁଛନ୍ତି ଓହୋ ଆଉ ତୁମେ ଗଭର୍ଣ୍ଣମେଣ୍ଟ୍ ଚାକିରିଆ ଵାଲା ଆଉ ତୁମେ ସିନା ମାଗୁର ଖାଇବ ଆମେ କ'ଣ ଏଇ କାଇଁ ଆମର ସେ ଘରଣୀ କ'ଣ କୁମ୍ପିରେ ପଇସା ପକାଇ ପକାଇ ରଖିଥିଲା ଆଉ ସେହି ପଇସା ଭାଙ୍ଗିକି ଦେଇଥିଲା ତା'ର ଟିକେ ନା କାଇଁ ଚିଙ୍ଗୁଡ଼ି ଇଲିସି ଟଙ୍କା ବାରହଜାର ଟଙ୍କା ମିଳୁଛି କମ୍ପାନୀର ଦରମା ସେଥିରେ ସମସ୍ତଙ୍କ କଥା ବୁଝି ଆଉ କେଉଁଠୁ ପଇସା ରହୁଛି ମାଛ ଖାଇବା ପାଇଁ ଖାଇବା ତୁମର ତ ଗଭର୍ଣ୍ଣମେଣ୍ଟରୁ ପାଉଛ ଟଙ୍କା ପଚାଶ ଷାଠିଏ ତୁମେ ସିନା ଚିଙ୍ଗୁଡ଼ି ଇଲିସି ଖାଇପାରିବ କଥାରେ ପରା ଅଛି ଚାକିରି କରିବ ପୋଲିସ୍ ମାଛ ଖାଇବ ଇଲିସି ଆଉ ତୁମେ ହେଉଛ ସରକାରଙ୍କର ପୋଡ଼ୁହାଁ ପୁଅ ଆଉ ଆଉ ଆଉ ତୁମର ତ ସେବେ ଯାଇଥିଲ ସେଦିନ ତୁମର ତୁମ ଇଏ ଯାଇ ହଜବେଣ୍ଡ୍ ଯାଇକି ଆଣିଲେ ସେଇଠୁ ମଟନ୍ ଚିକେନ୍ ସବୁବେଳେ ଖାଉଛ ଆମେ ଆଉ ସେହି ପୋହଳା ମାଛ ଆଉ ଇଏ ମାଛରେ ରହି ଯାଉଛୁ ଆଉ ନା ଆମର ଟିକେ ନା ଆମର ଆଜି ଟିକେ ଗେଷ୍ଟ୍ ଆସିଛନ୍ତି ଆଉ ଆଉ ତୁମେ କେତେ କ'ଣ ମାଛ ଆଣିବ ତୁମେ ଆଉ କେଉଁ ମାର୍କେଟକୁ ଯିବା ନୂଆ ବଜାର ନା ନୂଆ ବଜାରରେ ସେହି ସୋମୁ ଭାଇ ପାଖକୁ ଯାଇ ମାଛଟା ଆଣିଲେ ଭଲ ସେ ଟିକେ ଭଲ ମାଛ ଦିଏ ଟିକେ ୱାନ୍ ପ୍ଲେଟକୁ ବି ଲଗାଏ ସିଏ ଆଉ ଆଉ ମାଛ ବି ଯାହା ରେଟ୍ ଫେଟ୍ ହେଲାଣି ଏଇଠି ଦରମା କମ ସରକାରେ ଇଆଡ଼େ ପଇସା କମାଇଲା ବେଳକୁ ସିଆଡ଼କୁ ମାଛର କିଲୋ ବର୍ତ୍ତମାନ ପୋହଳା ମାଛ ଗୋଟେ ଆଣିତେ ଗଲା ବେଳକୁ ଅତିକମରେ ଟଙ୍କା ଦୁଇଶହ ଅଢ଼େଇଶହ ଟଙ୍କା ପଡ଼ି ଯାଉଛି ଆଉ ଭଲ ମାଛ ତ ଖାଇବା ଦୂରର କଥା ଆଉ ସେହି ପୋହଳା ମାଛରେ ପଇସା ସବୁ ସରି ଯାଉଛି ମାସ ପୁରୁଣୁ ମାସ ଦଶ ତାରିଖ ହେବା ବେଳକୁ ଗୋଟିଏ ଟଙ୍କା ପାଖରେ ରହୁନି ଧାର ବାକି କରଜ କରିକରି ଜୀବନ ଗଲାଣି ଆଉ ତୁମେ କ'ଣ ତୁମେ ଯେଉଁ ମାଗୁର ମାଛ ଖାଉଛ ତୁମେ ଡେଲି ଖାଉନ କ'ଣ ଦୋକାନ ସିଏ କ'ଣ ମାଗଣାରେ ଦେବ ନା ପଇସା ଥିଲେ ସିନା ଦେବ ଦୋକାନୀ ଆଉ ମାଗଣାରେ କ'ଣ ଦେବ ନା ଆଉ ଖାଇତେ ହଁ ବଢ଼ିଆ କେଉଁଠି ଆଣି ଦେଉଛି ଆଉ ତୁମର ସେହି ଫଟ୍ ଫଟିଆ ସ୍କୁଟରଟା ଟିକେ କାଢ଼ ଆମେ ତ ଜୀବନରେ ସ୍କୁଟରକୁ ଗୋଟେ କିଣି ପାରିଲୁନି ଆଉ ତୁମ ସ୍କୁଟର୍ ଟିକେ ଆମକୁ ଲିଫ୍ଟ ଦେଇ ଦିଅ ଟିକେ ମାଛ ବଜାର ଯାଏଁ ଛାଡ଼ି ଦିଅ ଆଉ କ'ଣ କରିବା ଲିଫ୍ଟ ଟିକେ ଦେଇଥାଅ ଆମକୁ ଆଉ